ଆମ ଭାରତରେ ଅନେକ ବ୍ୟବସାୟୀ ଏବଂ ଅନେକ ଶିଳ୍ପପତି ଅଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ମୁକେଶ ଅମ୍ବାନୀ ରତନ ଟାଟା ସେମାନେ ହେଉଛନ୍ତି ଆମ ଭାରତର ବିଶିଷ୍ଟ ଶିଳ୍ପପତି ଏମାନେ ଆମ ଭାରତର ଅର୍ଥନୀତିକୁ ଆଗକୁ ନେବାପାଇଁ ତାଙ୍କର ଅବଦାନ ଅଛି ସେମାନେ ଆମ ବ୍ୟବସାୟକୁ ଆଗକୁ ନେଉଛନ୍ତି